ଆମ ବଲାଙ୍ଗୀର ଅନ୍ତର୍ଗତ ସମ୍ବଲପୁରରେ ସମଲେଇମାଆଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି ସେହିପରି ପୁରୀଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି ସମଲେଇ ମନ୍ଦିର ମାଆ ସମଲେଇଙ୍କର ଏକ ପୀଠ ଏହି ମନ୍ଦିର ସମଲେଇ ଗଛ ତଲେ ଆବିର୍ଭୂତ ହେଇଥିଲା ହୋଇଥିଲା ତେଣୁ ମାତା ସମଲେଇ ବଲରାମ ଦେେବଙ୍କ ସ୍ଵପ୍ନରେ ଏହି ଆବିର୍ଭୂତ ହେବା କଥା କହିଦେଲେ ତେଣୁ ବଲରାମଦେବ ଏହି ସମଲେଇ ମନ୍ଦିର ପ୍ରତିଷ୍ଠା କରିଥିଲେ